ଆମକୁ କାମ କରିବା ବେଳେ ସବୁବେଳେ ପାଣି ଦରକାର କାରଣ ରୋଷେଇ କଲା ବେଳେ ପାଣି ଦରକାର ଭାତରେ ଭାତ ରାନ୍ଧିବାର ପାଣି ଏହାକୁ ଦିଆଯାଏ ତା'ପରେ ଭାତ ଲଗାଯାଏ ସବୁଥିରେ ଆମର ସ୍ନାନ କଲେ ବି ଆମର ପାଣି ହିଁ ଦରକାର ପାଣି ଦରକାର ସବୁବେଳେ ପାଣି ଦରକାର ସଫା ଶୌଚ ହେବା ବୋଲି ପାଣି ଦରକାର ଆଉ ପିଇବା ପାଣି ସଫା ଦରକାର ସଫା ପାଣିରେ ହିଁ ଏବେ ବହୁତ କୀଟ କୀଟ ପତଙ୍ଗ ମାନେ ଅଛନ୍ତି ଯେଉଁଥିରେ କି ଆମର ଲୋକମାନେ ବହୁତ ଜଲ୍ଦି ବି କିଡ଼ନୀ ଲିଭର୍ ଖରାପ ହେଉଛି ତ ସମସ୍ତେ ଛାଣିକି ଛାଣିକି ପାଣି ପିଇବା କଥା କି ଆମର ପାଣି ସବୁବେଳେ ଦରକାର ଭାତ ରାନ୍ଧିବା ବୋଲି ତୁନ ରାନ୍ଧିବା ବୋଲି ଯଦି ଶାଗ ଧୋଉଛନ୍ତି ତ ପାଣି ଦରକାର ଯଦି ତରକାରୀ ରାନ୍ଧୁଛନ୍ତି ଆଲୁ ବାଇଗଣ ଇତ୍ୟାଦି ଯେଉଁ ପନିପରିବା ପକା ହୁୁଏ ସେଇଥିରେ ବି ପାଣି ଦରକାର ଯଦି ଘରରେ ପୁରା ଚାଷ କରିଛନ୍ତି ପାଣି ଦରକାର ସବୁଥିରେ ହିଁ ପାଣି ଦରକାର କାରଣ ପାଣି ବିନା କିଛି ବି ହେବନି ଯଦି ଆମର ଯଦି ପାଣି ନ ହୁଏ ତା'ହେଲେ ବଞ୍ଚିବା କେମିତି ପାଣି ନ ହୁଏ ବଲେ ରୋଷେଇ କରିବା କେମିତି ପାଣି ନ ହେଲେ ଶୌଚ କରିବା କେମିତି ପାଣି ସବୁବେଳେ ଦରକାର ପାଣି ଏନି ଟାଇମ୍ ଥିବାର କଥା କେମିତି କଲେ ବି ପାଣି ନେଇକି ଯିବା କଥା ପାଣି ହିଁ ହେଉଛି ଦିନେ ଭାତ ନ ଖାଇବି ବଞ୍ଚିପାରିବି କିନ୍ତୁ ପାଣି ନ ପିଇଲେ ବଞ୍ଚିପାରିବେ ନାହିଁ